ଭାବିପାରିବେନି ଯେ ଗ୍ରାମୀଣ କୃଷି କୃଷିକ ଶୈଳୀ ଏତେ କଦର୍ଯ୍ୟପୂର୍ଣ୍ଣ ହୋଇଛି ତାହା କହିଲେ ବିଶ୍ୱାସ ହୋଇପାରିବନି କାହିଁକିନା ଆପଣମାନେ ଜାଣିଥିବେ ସମସ୍ତେ ଚାଷଟା ହେଉଛି ପ୍ରକୃତ ଚାଷୀ ଉପରେ ନିର୍ଭର କରେ ଚାଷୀଙ୍କର ଯେଉଁ ଆର୍ଥିକ ମେରୁଦଣ୍ଡ ବି ସ୍ୱଚ୍ଛଳତା ନଥାଏ ସେମାନଙ୍କୁ ଲୋକ ଲଗାଇକି କାମ କରାଇବେ ବିଲରେ ବିଲରେ କାମ କରାଇଲା ବେଳକୁ ଇଆଡ଼େ ଲୋକ ଅନ୍ୟତ୍ର ପଳାଇ ଯାଆନ୍ତି କାହିଁକି ନା ଏଠିକାର ମଜୁରୀ ଖୁବ୍ କମ୍ ଦୁଇଶହ ଝିଅ ଛୁଆମାନଙ୍କ ଦୁଇଶହ ପୁଅ ଛୁଆମାନଙ୍କ ଟିକେ ଅଢ଼େଇଶହ ଦେଉଛି ଏବା ଦୁଇଶହ ଦେଉଛି ତେଣୁ ବର୍ତ୍ତମାନ ପୂପରିସ୍ଥିତିରେ ମଜୁରୀ ନେଲା ବେଳକୁ ସେମାନେ ସାଙ୍ଗେ ସାଙ୍ଗେ ମଜୁରୀ ମାଗିନେବେ କିନ୍ତୁ କାମ ଏତେ ଖରାପ ହଉଛି ଯାହାଟା ବିଶ୍ୱାସରେ କହି ହେବ ନାହିଁ କିନ୍ତୁ କାମ ଯଦି ଏତିକି ପରିମାଣରେ ଇଏ ହୁଏ ଚାଷ ଧାନ ବି ଖୁବ୍ କମ୍ ପରିମାଣରେ ବିକ୍ରି ହେଉଛି ଏହି ସରକାରଙ୍କର କ'ଣ ଭରସା ରହିଛି ତାହା ଆମେ ବିଶ୍ୱାସ କରିପାରୁନା ଯିଏ ଧାନ କିଣିଥିଲେ ଆସିବ ସେ ସମୟ ପଡ଼ିଲେ ତେରଶହ ଟଙ୍କା କ୍ୱିଣ୍ଟାଲରେ ନେବ କିଏ ଚଉଦଶହ ଟଙ୍କା କ୍ୱିଣ୍ଟାଲରେ ନେବ ଲୋକ ଚାଷ ସେଇଥିପାଇଁ ବିରକ୍ତ ମନୋଭାବ ପ୍ରକାଶ କରୁଛନ୍ତି ପ୍ରକୃତରେ ଚାଷୀମାନଙ୍କୁ କ'ଣ ସୁବିଧା ମିଳିବ ସେଥିପାଇଁ ପ୍ରତ୍ୟେକ ଜାଣିବା ଦରକାର ଯେ ଆମେ ଚାଷ କରୁଛୁ ଚାଷରୁ ମୂଲ୍ୟତା କ'ଣ ରହୁଛି ନା ପାଣି ଯୋଗାଣ ରହୁଛି ନା କେନାଲ୍ ଆସୁଛି ଲୋକେ ଯଦି କେହି କେହି ବୋରିଂ କରୁ ସେଲ କରୁଛନ୍ତି ସେମାନଙ୍କ ଅଳ୍ପ ଜମି ପାଇଁ ସେମାନେ ନିଜ ସେଲଟା କରିଥାନ୍ତି ଏହି ଭଳିଆ ପରିସ୍ଥିତି ନେଇକି ଆମେ ଗତି କରିଥାଉ ଗତି କରିବା ସହିତ ଆମର ଜୀବିକା ନିର୍ବାହ ସେ ବର୍ଷକ ସାରା ଖାଲି ଖାଇଥାଉ ଆଉ କିଛି ନାହିଁ